ଦଶ ଠାରୁ ଦଶ ଲକ୍ଷ ଭିତରେ ଥିବା ପାଞ୍ଚୋଟି ସଂଖ୍ୟା ହେଉଛି ହଜାରେ ପଚିଶ ପାଞ୍ଚ ହଜାର ତିରିଶ ତିନି ହଜାର କୋଡ଼ିଏ ସାତହଜାର ଉଣାଇଶ ଦଶ ହଜାର